ବ୍ୟାଙ୍କ୍ନୁ ତ ଆମେ ଲୋନ୍ ଆଣିଥିଲୁ ବୋଲିକରି ଲୋନ୍ ଆମ୍କୁ ଆଉ ତ ନାଇଁଦେଲା କହେଲା ହେତ୍କି ମୋର୍ ଝି'ର ବିହା ଥିଲା ବେଲେ ଆମ୍କୁ ହେନ୍ତି ଗାଡ଼ିଟେ ଦେବାର୍ ଥିଲା ବେଲେ ସେଥିର୍ଲାଗି ବୋଲିକରି ଆମେ ଆମର୍ ହେନୁ ଘର ପାଖେ ହେ ଜମିଦାର୍ ଘର ଯେ ଅଛନ୍ ତାଙ୍କର୍ନୁ ଆନିକରି ଆମେ ସୁନା ଗହନା ଦେଇକରି ତାଙ୍କର୍ନୁ ପଇସା ଆନିକରି ଆମେ କିସ୍ତି ହିସାବେ ଗାଡ଼ିଟେ ବାହାର୍ କରାଲୁ ଏନ୍ତା ଆଉ ତାହାକେ ଫେର୍ ଆମେ ସେନ୍ତା ହର୍ ମାସ ତାହାକେ ସେଇ ସେନ୍ତା ସୁନାର ବାବଦ୍କେ ପଏସା ଦେସୁଁ ମୁକ୍ଲାଲେ ମୁକ୍ଲାଲେ ତା' ପରେ ଆମେ ତାହାକୁ ଯେଭେ ସୁନାର ସେତେ ମୁକ୍ଲାଲେ ଆମେ ଫେର୍ ତାର୍ନୁ ଆନ୍ମୁଁ ଆଉ ସୁନା ତାର୍ନୁ ବହୁତ୍ଟେ ସୁବିଧା ପାଇପାରିଛୁଁ ଆମେ ଭି ବ୍ୟାଙ୍କ୍ନୁ ତ ହେତ୍କିଟା ନାଇଁ ଦେଇଥିତା କହେତା ବ୍ୟାଙ୍କ୍ନୁ କିସ୍ତି ଲାଗିଛୁଁ ଆଉ ବେଲେ ଆମେ ଜମିଦାର୍ନୁ ଆନ୍ଲୁଁ କଲୁଁ ଆରୁ ସୁଝିଛୁଁ